ଆମ ପୌରପାଳିକାର ମୁଖ୍ୟ କାର୍ଯ୍ୟ ହେଲା ସେ ରାସ୍ତାଘାଟରେ କେଉଁଠି ପାଣି ଜମା ହୋଇଛି କି ନାହିଁ ସେଟା ତଦାରଖ କରିବା ଆଉ ଏମିତି ଯେଉଁ ରାସ୍ତାଘାଟରେ ବହୁତ ଅଳିଆ ଆବର୍ଜନା ପଡ଼ିକି ରହିଥାଏ ସେ ତାଙ୍କର କାର୍ଯ୍ୟାନୁସାରେ ସବୁ ସଫା କରିବା ଏବଂ ଏବଂ ରାସ୍ତାଘାଟର ବହୁତ ଉନ୍ନତି ମଧ୍ୟ ତାଙ୍କ ଦ୍ଵାରା କରାଯାଇଥାଏ ପଞ୍ଚାୟତର ମୁଖ୍ୟ କାର୍ଯ୍ୟ ହେଉଛି ଆମ ଗ୍ରାମରେ ଗ୍ରାମରେ କ'ଣ ଉନ୍ନତି ହେଲା ଯେପରି ସଡ଼କ ସୁବିଧା ହେଉ କି ବିଜୁ ପକ୍କା ଘର ପାଇପାରିଛନ୍ତି କି ହେଉ କିମ୍ବା ସମସ୍ତଙ୍କ ଘରେ ଘରେ ଲାଟ୍ରିନ୍ର ସୁବିଧା ହେଉ ଏହିପରି ବିଭିନ୍ନପ୍ରକାର ସୁବିଧା ସେମାନେ ତଦାରଖ କରିବେ ଲୋକଙ୍କ ପାଖରେ ଆସି ସୁଖ ସୁବିଧା ରେ ଆସିକି ଅସୁବିଧାରେ ମଧ୍ୟ ଛିଡ଼ା ହେବା ଜଳ ପାଣି ଯେଉଁଟା ମାନେ ଜଳ ବା ପାଣି ଯେଉଁଟାକି ଆମର ଜୀବନ କହିବାକୁ କହିଲେ ଚଳିବ ସେଇଟା ସେ ଘର ଘର କାହା ପାଇପ୍ରେ ପାଇପ୍ ଦ୍ଵାରା ଆସିକି ପାଣି ସମସ୍ତଙ୍କ ଘରେ ସୁବିଧାରେ ସୁଲଭରେ ପହଞ୍ଚିଛି କି ନାହିଁ ଦେଖିବା ଏଇଭଳି ସବୁକିଛି ସେମାନେ ତଦାରଖ କରନ୍ତି